ଆମର ଆମ ଚାଷ କାମରେ ନିଜେ ହଳ କରିବା ଆଉ ନିଜେ ମଧ୍ୟ ଚାଷ କରୁ ହଳ କରିକିରି ଆମେ ଧାନ ଗଛ ଲଗାଉ ବାଇଗଣ ଟମାଟୋ ଇତ୍ୟାଦି ଲଗାଇବା ପାଇଁ ଲଗାଇବା ଆମର ଅତି ପ୍ରିୟ